ଆମ ରୋଷେଇ ଘରେ ଥିବା ଇଲୋକ୍ଟ୍ରୋନିକ୍ ଉପକରଣ ଗୁଡ଼ିକ ହେଲା ଇଣ୍ଡକ୍ସନ ଗ୍ରାଇଣ୍ଡର କିନ୍ତୁ ପୁରୁଣା ଦିନଠାରୁ ଏତେବେଲେ ଏପରି ଉପକରଣଗୁଡ଼ିକ ପରିବହନ ଯୋଗ୍ୟ ନଥିଲା ସେତେବେଲେ ଆମେ ପଥରରେ ବା ଶିଲରେ ସମସ୍ତ କର୍ମ ଚଲୁଥିଲା କାଠ ଚୁଲିରେ ଭାତ ରନ୍ଧା ଯାଉଥିଲା

ବର୍ତ୍ତମାନ ସମସ୍ତ ପ୍ରକାରର ଇଲେକ୍ଟ୍ରୋନିକ୍ ଉପକରଣ ଆସି ପହଞ୍ଚି ପାରିଛି ତାହା ମଧ୍ୟରୁ ମିକ୍ସଚର ଗ୍ରାଇଣ୍ଡର ଆଗକାଳରେ ଏସବୁର ଦେଖା ଦେଇନଥିଲା ପୁରୁଣା ଦିନ ଠାରୁ ଅନୁଭୂତି କଲେ ବର୍ତ୍ତମାନ ସବୁ ଜିନିଷର ସୁବିଧା ହେଇ ପାରୁଛି ବର୍ତ୍ତମାନ ଗୋଟିଏ ସେକେଣ୍ଡ ମଧ୍ୟରେ ସମସ୍ତ ରୋଷେଇର ତିଆରି ହୋଇ ପାଇ ପାରୁଛି ଠିକ୍ ସମୟରେ ସବୁ ଜିନିଷର ଆବଶ୍ୟକତାର ଅନୁସୂଚିତ କରି ଠିକ୍ ସମୟରେ କରାଯାଇପାରୁଛି